ହ୍ୟାଲୋ କାବେ କାବେରୀ ଟି ନାଇଁ ମୁଁ ଦେଖିପାରିଲିନି ତ ସେଭ୍ ବି କରିନି ତ ଜାଣିପାରିଲିନି ତତେ କଣ କହୁଥିଲି କି ଟିକେ ଆଜି ସନ୍ଧ୍ୟାବେଳେ ଆଠଟା ରେ ଟିକେ ଯିବା ପ୍ରିୟା ଢାବା କୁ ଖିଆ ପିଆ କରିଥାନ୍ତେ ମଜା ମସ୍ତି କରିବା ଆଉ ଆସିବା ଆଉ ଯିବୁ କି ନାହିଁ ନାଁ ନାଁ ମୁଁ ତିନି ଚାରି ଥର ଯାଇଥିଲି ଯେ କଣ ଭଲ ଖାଇବା ହଁ ଚାଲ ଯିବା ଖିଆ ଖି କରିକି ଟିକେ ଆସିବା ସମସ୍ତେ ଅଛନ୍ତି କଲ କରିକି କହିବି ଆଉ ତୁ କେତେଜଣଙ୍କୁ କହ ମୁଁ କେତେଜଣକୁ କହୁଛି ସାଙ୍ଗ ହେଇ ସମସ୍ତେ ଯିବା ଆଉ ହ ହଉ ମୁଁ ତାକୁ ଫୋନ କରୁଛି ତାପରେ କହିବି ଆଉ ନାଁ ଆଉ କିଛି ଅଛି ନା ଆଉ ହଁ ଯିବା ସାଙ୍ଗ ହେଇକି ସମସ୍ତେ ଭାତ ଚିକେନ ପନିର ମୁଁ ତ ହଉ ଆଉ ଚିକେନ ବିରିୟାନି ଆଉ ରେଟ୍ କେତେ ଏତେ ନେଇଯିବା ହଉ ଆଉ ସାଙ୍ଗ ହେଇକି ସମସ୍ତେ ଯିବା ଆଉ ଖାଇବା ସ୍ଵାଦ ଲାଗୁଛି ଟି ଭଲ ଅଛି କିଛି ଖରାପ ନାହିଁ ଟି ବେଶୀ ମସଲା ମସଲି ପକଉନି ତ ଗରମ ଦିନ ଗ୍ୟାଷ୍ଟିକ ଫ୍ୟାଷ୍ଟିକ ବାହାରିପଡ଼ିବ ପେଟ ଫେଟ ଗରମ ହେବ ଝାଡା ମାଡା ହେବ ଆରେ ନାଇଁ ରେ କଣ ସେଥିରେ କଥା ନାହିଁ ଦେହ ଟିକେ ମୋର ଭଲ ନାହିଁ ତ ଝାଡା ଫାଡ଼ା ଯଦି ହେଇଯିବ ପ୍ରବ୍ଲେମ ରେ ପଡିବି ଭଲ ଲାଗିବନି ମେଡ଼ିସିନ କହିଥିଲେ ସାଧା ଫାଧା ଖାଇକି ଆସିଥାନ୍ତେ ଆଉ ହଁ ହଉ ଆଉ ତୁ ଯଦି କହୁଛୁ ଚାଲ୍ ଯିବା ଖିଅ ପିଆ କରିକି ଆସିବା ଆଉ ହଉ ହଉ ମୁଁ ରଖୁଛି ବାହରା ବାହାରି କରିକି ମୋତେ କଲ୍ କରିବୁ ଆଉ